ଆଜି କାଲି ପିଲାମାନେ ବହୁତ ମୋବାଇଲ ଦେଖିବା ଫଳରେ ସେମାନେ ଆଉ ବାହାରକୁ ଖେଳ ଖେଳିବା ପାଇଁ ଯାଉନାହାନ୍ତି ଯାହାର ଫଳ ସ୍ୱରୂପ ସେମାନଙ୍କୁ ବହୁତ ଦୁଃଖ ଭୋଗିବାକୁ ପଡ଼ୁଛି ପିଲାମାନେ ଯେତେବେଳେ ବାହାରକୁ ଖେଳିବାକୁ ଯାଆନ୍ତି ସେମାନଙ୍କର ଶାରୀରିକ ବ୍ୟାୟାମ କସରତ ଆଦି ହୋଇଯାଏ ଯାହା ଫଳରେ ତାଙ୍କର ଶରୀର ସୁସ୍ଥ ରହେ ଏବଂ ସେମାନେ ସବୁବେଳେ ଉନ୍ନତ ଧରଣର ଜୀବନଯାପନ କରନ୍ତି କିନ୍ତୁ ଆଜିକାଲି ପିଲାମାନେ ଯେତେବେଳେ ଅଧିକ ସମୟ ମୋବାଇଲ ଦେଖୁଛନ୍ତି ତେଣୁକରି ସେମାନେ ଆଉ ସେଇ ସବୁ କସରତ କରିପାରୁନାହାନ୍ତି ଯାହା ଫଳରେ ତାଙ୍କର ବିଭିନ୍ନ ରୋଗ ହେବାର ସମ୍ଭାବନା ବହୁତ ଅଧିକ ବଢ଼ିଯାଇଥାଏ ଯେମିତି ମଧୁମେହ ଉଚ୍ଚ ରକ୍ତଚାପ ଏହିସବୁ ହେବାର ସମ୍ଭାବନା ବହୁତ ଅଧିକ ଥାଏ ତେଣୁ ଆଜିକାଲି ପିଲାମାନଙ୍କୁ ବିଭିନ୍ନ ଉପାୟରେ ଆମେ ଖେଳ ପ୍ରତି ଆକୃଷ୍ଟ କରିପାରିବା ଯେମିତି ବିଭନ୍ନ ଖେଳ ଉପକରଣ ଆମେ ଯୋଗାଇ ସେମାନଙ୍କ ସେହି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରି ତାଙ୍କ ମନରେ ସକରାତ୍ମକ ମନୋଭାବ ସୃଷ୍ଟି କରି ଆମେ ସେମାନଙ୍କୁ ବାହାରକୁ ନେଇକି ଖେଳାଇ ପାରିବା ଯାହା ଫଳରେ ସେମାନଙ୍କର ଶାରୀରିକ ବ୍ୟାୟାମ ବି ହୋଇପାରିବ ଖେଳ ପ୍ରତି ତାଙ୍କର ଆଗ୍ରହ ବି ବଢ଼ିପାରିବ ଏବଂ ବିଭିନ୍ନ ପ୍ରକାର ଖେଳ ଖେଳିକରି ସେମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରିବେ